ରୋଷେଇ ଆରମ୍ଭ କରିବା ପୂର୍ବରୁ ଆମେ ପରିବାକୁ ଭଲସେ ଧୋଇ ଚୋପା ଛଡ଼େଇ କାଟିଦବା ତାପରେ ମସଲା ପ୍ରସ୍ତୁତି ପାଇଁ ରସୁଣ ଅଦା ଲଙ୍କା ଜିରା ପିଆଜକୁ ଭଲସେ ବାଟିଦେବା ତା'ସହ ପରେ ପାଣି ଲୁଣ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଗରମ ମସଲା ଧଣିଆ ଗୁଣ୍ଡ ଆଦିକୁ ଆଣି ରୋଷେଇ ପାଖରେ ରଖିବା ତାପରେ ଚୁଲି ଜଳାଇବା ଚୁଲି ଜଳାଇ ସାଇଲାପରେ କଢ଼େଇ ରଖିବା କଢ଼େଇ ଗରମ ହୋଇସାଇଲା ପରେ ତେଲ ଦେବା ତେଲ ପରେ ଫୁଟଣ ଦେବା ଫୁଟଣ ପରେ ପିଆଜ ଦେବା ପିଆଜ ହୋଇସାଇଲା ପରେ ଆମେ ପେଷ୍ଟ ଗୁଡ଼ାଙ୍କୁ ପକେଇଦେବା ପେଷ୍ଟ ପକେଇସାଇଲା ପରେ କଟା ହୋଇଥିବା ପନିପରିବାକୁ ପକେଇଦେବା ଟିକିଏ ପନିପରିବା ହୋଇସାରିଲା ପରେ ତାପରେ ସବୁ ମସଲା ପକେଇଦେବା ଯେମିତିକି ଲୁଣ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଗରମ ମସଲା ଧନିଆ ଗୁଣ୍ଡ ଆଦିକୁ ପକେଇ ଭଲସେ ଚଲେଇକି ଘୋଡ଼େଇ ଦେବା ତାପରେ ଟିକିଏ ଟିକିଏ ପରେ ଆମେ ଦେଖିବା କି ତରକାରୀଟା ହୋଇଛି କି ନାହିଁ ତରକାରୀଟି ହୋଇସାଇଲା ପରେ ସଭା ଶେଷରେ ଧନିଆ କାଟିଥିବାକୁ ସେଥିରେ ପକେଇଦେବା ତାପରେ ଚୁଲିକୁ ବନ୍ଦ କରିଦେବା